ଆମେ ମାଛ ଧରିବାକୁ ଯିବା ପୂର୍ବରୁ ପ୍ରାୟତଃ ଆମେ ଦୁ ତିନି ଚାରି ଜଣ ସାଙ୍ଗ ହୋଇକି ପ୍ରସ୍ତୁତ ହୋଇଥାଉ ଏବଂ ଯିବା ପୂର୍ବରୁ ମାଛ ଧରା ଜାଲ ବନିଶି କଣ୍ଟା ବନିଶି କଣ୍ଟାରେ ଲାଗିବା ପାଇଁ ଯେଉଁ ଜିଆ ଅଟା ଗୁଳା ସାଙ୍ଗରେ ନେଇଥାଉ ଏବଂ କି ଯଦି ଅଧିକ ସମୟ ଲାଗିବ ସେଥିପାଇଁ ବେଳେବେଳେ ଆମେ କିଛି ଖାଦ୍ୟ ସାମଗ୍ରୀ ବି ନେଇଥାଉ ଏବଂ ମୁଁ ମୁଁ ଯଦି କୌଣସି ବାହାରକୁ ଯାତ୍ରା କରିଥାଏ ତା ପୂର୍ବରୁ ମୋର କିଛି ରୁଟିନ୍ ଅଛି ରୁଟିନ୍ ଅନୁସାରେ ମୁଁ ଯାଇଥାଏ ମୋର ବହୁତ କାମ ଅଛି ନା ସେଥିପାଇଁ ଆଗରୁ ଟିକେ ଆଗରୁ ପ୍ରିପାରେସନ୍ କରି ଦେଇଥାଏ ଏବଂ ସେ ଅନୁସାରେ ଯାତ୍ରା କରିଥାଏ